ମୁଁ ପିଏମ୍ ପୋଷଣ ଯୋଜନା ବିଷୟରେ ଜାଣିଛି ଗଭର୍ଣ୍ଣମେଣ୍ଟ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖାଇବା ସୁବିଧା ରହିଛି ଏବଂ ପୋଷାକ ଜୋତା ବହି ଇତ୍ୟାଦି ଦିଆଯାଉଛି ଏବଂ ଗରିବ ଲୋକଟି ଏହାଦ୍ଵାରା ତାଙ୍କ ଛୁଆଟିକୁ ପାଠ ପଢ଼େଇବା ପାଇଁ ସହଜ ହେଉଛି ଏବଂ ଅଙ୍ଗନବାଡ଼ିରେ ଛୁଆମାନଙ୍କୁ ଅଣ୍ଡା ଡାଲି ଛତୁଆ ଚୂଡ଼ା ଲଡ଼ୁ ରାଶି ଲଡ଼ୁ ଏବଂ ଅନେକ ପ୍ରକାର ଖାଦ୍ୟ ଦିଆଯାଉଛି